ହ୍ୟାଲୋଁ ହଁ ଆପଣ ପରିବାବାଲା କହୁଛନ୍ତି ଆପଣଙ୍କ ପାଖରେ ଯେଉଁ ବହୁତ ସାରା ପରିବା ରଖୁଛନ୍ତି ନା ବାରି ପରିବା ପା ହଁ ମୋ ଭଉଣୀ ବାହାଘର ଯୋଗୁ ମୁଁ ପରିବା ନେଇଥାନ୍ତି ଆପଣଙ୍କ ପାଖରୁ ଆପଣ ଦେଇପାରିବେ ବା

ଆମେ ଲିଷ୍ଟ କରିଛୁ ହଉ ତା'ହେଲେ ଏବେ ବାଇଗଣ କେଜି ଆପଣ କେତେ କେଜି ନେଉଛନ୍ତି ଆଉ ବାଇଗଣ ଏତେ ନେଉଛନ୍ତି ଆମେ ପୁଣି ନେବୁ ପୁଣି ନା ନାହିଁ ପଚାଶ କିଲୋ ଷାଠିଏ କିଲୋ ଖଣ୍ଡେ ନେବୁ ଆପଣ ଟିକିଏ କମାଉନାହାଁନ୍ତି ଆଉ ତମେ କାଟିକି ଟିକିଏ କାରଣ ଆମେ ନେବୁ ନା ଅଧିକ ପରିମାଣର କାରଣ ବାହାଘର ଅଛି ଆମେ ଏତେ ଟଙ୍କାରେ ଆପଣ କମ୍ରେ ରଖିବେ ବୋଲି ଆପଣଙ୍କ ପାଖକୁ ଆସିଛୁ ଏତେ ଦୂରରୁ ହଉ ତା'ହେଲେ ଆଉ ଆପଣଙ୍କର ଟମାଟୋ କେଜି କେତେ ରଖିଛନ୍ତି ଆଉ କୋବି ଗୋଟା ନେଉଛନ୍ତି ନା ବସ୍ତା ହିସାବରେ ଏକାଥରେ ଆଉ କେଜି ଆମର କୋବି ଦରକାର ଆଉ ପୋଟଳ ଫୋଟଳ ସବୁ ସବୁ ପରିବା ଦରକାର ଆଳୁ ଦରକାର ତିନି ଚାରି କୁଇଣ୍ଟାଲ ଆପଣ ହୋମ୍ ଡେଲିଭରି ପା କରୁଛନ୍ତି ହଉ ତା'ହେଲେ ଆମ ଗୋଟେ କାମ କରୁଛୁ ଆପଣଙ୍କ ପାଖକୁ ଆମେ ପୁରା ଲିଷ୍ଟ ପଠାଇଦେବୁ ଆପଣଙ୍କ ଏଇଟା କ'ଣ ହ୍ୱାଟସ୍ଆପ୍ ନମ୍ବର ଏଇଟାରେ ସବୁ ପଠାଇଦେବୁ ସବୁ ଜିନିଷ ପୁରା ଲିଷ୍ଟଟା କ'ଣ କ'ଣ ଦରକାର କେତେ କେତେ ପରିମାଣ ଆପଣ ପ୍ୟାକିଂ କରିକି ଭଲ ଜିନିଷ ଆମ ଘରେ ପହଞ୍ଚାଇଦେବେ ମୁଁ ଫୋନ୍ ପେରେ ପଇସା ପଠାଇଦେବି ନହେଲେ ମୁଁ ଗଲେ କ୍ୟାସ୍ ଦେଇଦେବି ଆପଣଙ୍କୁ ହଉ ରଖୁଛି